ସମୟ ସହିତ ବାକି ଭାରତର ସହିତ ଓଡ଼ି ଓଡ଼ିଶାର ସମ୍ପର୍କ ବହୁତ ଗଭୀରତା ସହିତ ଚାଲିଛି ଆନ୍ଧ୍ରପ୍ରଦେଶରେ ମଧ୍ୟ ଆମ ଓଡ଼ିଶା ସହିତ ତାଙ୍କ ଭାଷା ଯୋଗୁଁ ମିଲାମିଲା ଠିକ୍ ନୁହେଁ ଆନ୍ଧ୍ରପ୍ରଦେଶ ସୀମା ବିବାଦରେ ଆମ ଭାରତ ସହିତ ଆମ ଓଡ଼ିଶା ସହିତ ତାଙ୍କର ସମ୍ପର୍କ ଠିକ୍ ନାହିଁ ବିହାର ସହିତ ବିହାରୀ ମାନେ ହେଲେ ହିନ୍ଦୀ ଓ ଆମ ଓଡ଼ିଶା ଓଡ଼ିଆ ଭାଷା ସେଥିପ୍ରତି ଭାଷାକୁ ନେଇମାନେ ଆମକୁ ବିରୋଧ କରୁଥିଲେ ଏବଂ ବଙ୍ଗଲାର ରସଗୁଲା ଦାବୀକୁ ନେଇ ସେମାନେ କହୁଥିଲେ ଆମର ରସଗୁଲାକୁ ମାନ୍ୟତା ଦିଅ ଓ ଆମ ଓଡ଼ିଶା ବାଲେ ମଧ୍ୟ କହୁଥିଲେ କି ଆମର ରସଗୁଲାକୁ ମାନ୍ୟତା ଦିଅ ସେଥିପ୍ରତି ସମୟ ସହିତ ଭାରତ ସରକାରଙ୍କ ସହିତ ଓଡ଼ିଶା ସରକାର ସମ୍ପର୍କ ବଦଳିଛି ସେଥିପ୍ରତି ଆମକୁ ଧ୍ୟାନ ଦେବାକୁ ହେବ